ଆମ ବଗିଚାରେ ଯେଉଁ ଫଳମୂଳ ଗଛ ଗୁଡ଼ିକ ଅଛି ତାକୁ ଭଲ ଭାବରେ ଗାଈ ଗୋରୁର ଗୋବର ଦେଇ ସେହି ଗଛକୁ ବହୁତ ଭଲ ଭାବରେ ରଖିଥାଉ ଗୋ ଗୋବର ଦେଇ ଗଛ ଗଛଟି ଭଲ ଭାବରେ ବଢ଼ିଥାଏ ଏବଂ ସେହି ଗଛରେ ଅଧିକ ପରିମାଣରେ ଫଳମୂଳ ମଧ୍ୟ ଭଲ ଭାବରେ ହୋଇଥାଏ ଓ ଏହି ଫଳମୂଳ ଖାଇଲେ ଶରୀରର ମଧ୍ୟ ସୁସ୍ଥ ଏବଂ ସବଳ ଭାବରେ ରହିଥାଏ ଓ ରାସାୟନିକ ସାର ବ୍ୟବହାର ନକରି ଏ ଗୋବର ବ୍ୟବହାର କରିଲେ ଆମ ଫଳମୂଳ ଗଛର ଫଳମୂଳ ଗୁଡ଼ିକ ବହୁତ ଭଲ ଭାବରେ ବହୁ ପରିମାଣରେ ହୋଇଥାଏ